ହେଲୋ ହଁ ପାୟଲ

ପାୟଲ ଯାତ୍ରା ଦେଖି ଯିବୁ ଆଉ ପିଲା ଛୁଆ ମାନକେ ବି ନେଇକି ଯିବୁ ହଁ ହଁ ଆଉ ତମ ଭାଇ ଭଉଣୀଙ୍କୁ ସମସ୍ତଙ୍କୁ ନେଇକି ଯିବ ଆଉ ମୁଁ ବି ଯିବି ମୋ ପୁଅ ଝିଅକୁ ଧରିକି ନେବି ଆଉ ଯିବା ହଁ ହଁ ହଁ ଜଲଦି ଯିବା ବୁଲିବା ଆଉ କ'ଣ କିଣା କିଣି କରିକି ଭଗବାନଙ୍କ ଦର୍ଶନ ଟିକେ କରିଦେଇକି ପଳେଇ ଆସିବା ହଁ ପାୟଲ

ନାଇଁ ନାଇଁ କିଛି ନୁହଁ ଖାଲି ଦେଖିଇକି ଆଣିବା ଛୁଆମାନଙ୍କୁ ଆଉ ଦେଖିକି ଆସିବା ହଁ ହଁ ଆଉ ସମସ୍ତେ ଯିବା ମିଶିକି

ଆଉ କିଏ କିଏ ଅଛନ୍ତି ତୁମ ସାଙ୍ଗମାନେ ତାଙ୍କ ପାଖର ଲୋକମାନେ ପଡ଼ୋଶୀମାନଙ୍କୁ ସମସ୍ତଙ୍କୁ ଧରିକି ନେବ ହଁ ଆଉ ଆମ ସାଙ୍ଗରେ ଯିବା କଥାବାର୍ତ୍ତା କରେଇବ ଆଉ ଆମକୁ ଜଣେଇବ ଏଁ ହଉ ଆଉ ତୁମ ଘରରେ କିଏ କିଏ ଅଛନ୍ତି ସମସ୍ତେ ହଁ ହଁ ସମସ୍ତଙ୍କୁ ବି ନେଇକି ଯିବ ହଉ ଆଉ ବୁଲିକି ଆସିବା ପିଲା ଛୁଆ ତାଙ୍କୁ ଦେଖି ଜଣା ନଥିଲା ନା ଧରି ଆଣିବା ଘରକୁ ଆଉ ବାହାର ସାଇଡ଼କୁ ହଁ ହଁ ହଁ ଆହୁରି ମଜା ହେବ ଭଲ ଲାଗିବ ଆଉ କଲ୍ଟିଏ ରଖ କଲ୍ ରଖୁଛି ନା ରଖ